ମୁଁ ରୋଷେଇ ଘରେ ଯେଉଁ ସବୁ ବାସନକୁସନ ବ୍ୟବହାର କରେ ସେ ବାସନ କୁସନ ମଧ୍ୟରେ କଡ଼େଇ କର୍ଛୁଲି ଖରିକା ଡଙ୍କୀ ପ୍ରେସର୍ କୁକର୍ ରୁଟିସେକା ଚାମଚ ବେଲ୍ଚା ଇତ୍ୟାଦି ବ୍ୟବହାର କରେ ରୋଷେଇରେ ଯଦି ଆମେ ଧରିବା ଭାତଟି କଲେ ହାଣ୍ଡିଟେ ଦରକାର ଢାଙ୍କୁଣୀ ଦରକାର ଭାତଛଣା ଦରକାର ଚାମଚ ଦରକାର ତା ସାହାଯ୍ୟରେ ଆମେ ଭାତ ଉ ସାହାଯ୍ୟକୁ ଭାତ ରୋଷେଇ କରିପାରିବା ଯଦି ଆମେ ତରକାରୀ କରିବା ପନିପରିବା କାଟିବା ପାଇଁ ପନିକି ଛୁରୀ ଯାହା ସାହାଯ୍ୟରେ ଆମେ ପରିବା କାଟି ପାରିବା ଏବଂ ପ୍ରେସର୍ କୁକର୍ରେ ଆମେ ପରିବା ସିଜେଇକି ଏ ରନ୍ଧାକାର୍ଯ୍ୟ କରିପାରିବା ବିଭିନ୍ନ ପ୍ରକାର ଚାମଚ ଏବଂ ଥାଳି କଂସା ଆମକୁ ବାସନ ରୋଷେଇ ଆଇଟମ୍କୁ ସଜେଇବାରେ ସାହାଯ୍ୟ କରନ୍ତି